ଆର୍ଟ ହେଉଛି ଗୋଟେ ଏସେନ୍ସ ଅଫ୍ ଏଇ ଜୀବନର ଗୋଟେ ପ୍ରେରଣା ଗୋଟେ ପ୍ରେରଣା ହେଉଛି କଳା ଜୀବନକୁ ପ୍ରେରଣା ଦିଏ ଗୋଟେ ଜୀବନକୁ ଯଦି ପ୍ରେରଣା ଦେଲା ସେ ଜୀବନ ହିଁ ଉପରେ ସମାଜ ଗଢ଼େ ସେ ସମାଜକୁ ବି ପ୍ରେରଣା ଦିଏ କଳା ଏକ ସୁନ୍ଦର ଜିନିଷ କଳା ସମାଜକୁ ଉନ୍ନତ କରିବାରେ ଗୋଟେ ପ୍ରେରଣା ଯୋଗାଏ